ହ୍ୟାଲୋ ମୁଁ ରାଉରକେଲାରୁ କହୁଥିଲି ମୁଁ ଆପଣଙ୍କ କମ୍ପାନୀରୁ ଗୋଟେ ଅର୍ଡ଼ର କରିଥିଲି ମିଲଟନ କମ୍ପାନୀର ଥର୍ମସ୍ କିନ୍ତୁ ସେ ଥର୍ମସ୍ ଆପଣ ମିଲଟନ କମ୍ପାନୀର ନ ଦେଇକି ଆପଣ ଦେଇଛନ୍ତି ଅନ୍ୟ କମ୍ପାନୀର ଯେଉଁଥିରେ କି ସେଇଟା ମୋତେ ଦରକାର ଥିଲା ପାଣି ଥର୍ମସଟା ପାଣି ଗରମ କରିବା ରଖିବାକୁ କିନ୍ତୁ ସେଥିରେ ପାଣି ଗରମ ରହୁନି ଆଉ ମୋତେ ସେ ପ୍ରଡ଼କ୍ଟଟି ଭଲ ଲାଗୁନି ସେଥିପାଇଁ ମୁଁ ସେଇଟା ବାତିଲ କରିବାକୁ ଚାହୁଁଛି ସେଥିପାଇଁ ସେଇଟା ମୋର ମନ ରହୁଛି ସେ ଥର୍ମସଟା ବାତିଲ କରିଦେଇକି ମୋର ଟଙ୍କା ଆପଣ ଫେରସ୍ତ କରିଦିଅନ୍ତୁ ମୁଁ ଆପଣଙ୍କୁ ମୋର ଅର୍ଡ଼ର ନମ୍ବର ପଠେଇ ଦଉଛି ଆଉ ସେଥିରେ ପେମେଣ୍ଟ ମୋତେ ଶୀଘ୍ର ଫେରସ୍ତ କରିଦିଅନ୍ତୁ ଧନ୍ୟବାଦ